ମୋର ପାରିବାରିକ ରେସିପି ଯଦି ମୁଁ କହିବି ଯାହାକି ପିଢ଼ି ପରେ ପିଢ଼ି ଅତିକ୍ରମ କରିଛି ସେଇ ରେସିପିଟି ଯଦି ଆମେ ଦେଖିବା ସାଧାରଣତଃ ଆମର ସୁଜି ଉପମା ତ ସୁଜି ଉପମା ଯେଉଁ ମୁଁ କହୁଛି ସେଇଟା ଟିକେ ମୋର ଭିନ୍ନ ଧରଣର ଯେଉଁଥିରେ କି ସୁଜି ସହିତ ଆମର କ'ଣ ହୁଏ ନା ସିମେଇ ବି ମିଶା ଯାଇଥାଏ ତ ସେଇଟା ତ ପରିବାର ଯଦି ଆମେ ଦେଖିବା ତ ମୋ ଏକା ପସନ୍ଦର ନୁହେଁ ତ ଆମର ସମସ୍ତଙ୍କର ପସନ୍ଦ ମୁତାବକ ତ ଏଇ ଯେଉଁ ଆମର ରହିଲା ସୁଜି ଆଉ ଆମର ସିମେଇକୁ ନେଇକି ଯେଉଁ ରେସିପିଟା ଯେଉଁ ଆମର ଉପମାଟା ହେଇଥାଏ ତ ଏଇଟା ଆମ ସମସ୍ତଙ୍କର ବହୁତ ପସନ୍ଦ ହେଇଥାଏ ସାଧାରଣତଃ ଛୋଟ ପିଲାମାନଙ୍କୁ ଆମେ ଜାଣିଛେ ବହୁତ ଭଲ ଲାଗେ ତା ସହିତ ଆମର ସମସ୍ତଙ୍କ ପାଇଁ ଏଇଟା ବହୁତ ଭଲ ଆଉ ଏଇଟା ବହୁତ ହେଲଦି ମଧ୍ୟ ସେଥିପାଇଁ ଏଇଟା ସମସ୍ତେ ବହୁତ ପସନ୍ଦ କରନ୍ତି ଆଉ ଏଇ ଯେଉଁ ରେସିପିଟା ମୁଁ ଯେଉଁ କହିଲି ତ ଆପଣମାନଙ୍କ ସହିତ ଯେଉଁ ମୁଁ କହୁଚି ଆମର ଏଇ ଯେଉଁ ରେସିପି ତ ଏଇଟା ମାନେ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ତ ଏଇଟା ଆମର କେବଳ ଯେ ଆମେ ସକାଳେ ଖାଇଁ ଯେଉଁ ବ୍ରେକ୍ଫାଷ୍ଟରେ ତାହା ନୁହେଁ ଆମେ ସନ୍ଧ୍ୟା ସମୟରେ ବି କେବେ କେବେ ଇଚ୍ଛା ହେଲେ ଆମର ପରିବାର ସହିତ ସମସ୍ତେ ବାପା ମାଁ ଭାଇ ଭଉଣୀ ମିଶିକିନା ଆମେ ଏଇ ଆମର ଉପମାଟି କୁ ଆମେ ଖାଇଥାଉ ତ ଏଇ ଉପମା ଯଦି ମୁଁ କହିବି ସାଧାରଣତଃ ଆମେ ଯେ ସୁଜି ଉପମା ଯେଭଳି କରେ ସେହିଭଳି ହିଁ କରିଥାଉ କିନ୍ତୁ ଏଥିରେ ଯେହେତୁ ଆମେ କ'ଣ ହୁଏ ନା ସିମେଇକୁ ଟିକେ ଖାଲି ଯାହା ଏକ୍ସଟ୍ରା ମାନେ ଅଲଗା ମିଶାଇ ମିଶାଇ ଥାଉ ସୁଜି ଆମର ରହିଥାଏ ତାପରେ ସିମେଇକୁ ମିଶାଇ ଥାଏ ତା ସହିତ ଆମେ ଯଦି ଦେଖିବା ଆମେ କିଛି ବାଦାମ ମିଶାଇ ଥାଏ କାଜୁ କିସମିସ୍ ଏଇ ଭଳିଆ ସବୁ ମିଶାଇକିନା ଯେଭଳି ଉପମା କରାଯାଏ ସେଇଭଳି ଆମେ ୟାକୁ ପ୍ରସ୍ତୁତ କରିଥାଉ ତାପରେ ପ୍ରସ୍ତୁତ ହେଇଗଲା ପରେ ଆରାମ ସେ କେତେ ସୁନ୍ଦର ବସିକି ଆମେ ସମସ୍ତେ ମିଳି ମିଶିକି ଗପି ସପି ମାନେ କ'ଣ ମଜା ମସ୍ତି କରିକି ବ୍ୟବହାର କରୁ ଖାଇଥାଉ ଆଉ ଛୋଟ ପିଲାମାନେ ଏମାନେ ଆକୁ ମନ ଆନନ୍ଦରେ ଯେଉଁ ମୋର ଛୋଟ ପୁତୁରା ଯେଉଁ ରହିଛି ସେ ତାକୁ ଖାଇକି କୁହେ ୱାଓ ବହୁତ ଭଲ ହେଇଛି ମସ୍ତ ହେଇଛି ତ ଏଇଟା ଆଉ